ସାଧାରଣତଃ ଡେଙ୍ଗୁ ଜ୍ଵର ମ୍ୟାଲେରିଆ ଜ୍ଵର ମଶା ଦ୍ୱାରା ହୋଇଥାଏ ଏହି ଜ୍ଵର ଲୋକମାନଙ୍କ ନିମନ୍ତେ ବହୁତ କଷ୍ଟଦାୟକ ହୋଇଥାଏ ଏହାକୁ ସାମ୍ନା କରିବା ବହୁତ କଷ୍ଟ ହୋଇଥାଏ ଏହାକୁ ସାଧାରଣତଃ ଆମମାନଙ୍କ କିଛି ଭୁଲ୍ ଯୋଗୁଁ ଏହା ହୋଇଥାଏ ସାଧାରଣତଃ ଆମେମାନେ ଆମ ଘର ଚାରିପାଖେ କିଛି ପାଣି ପାଣି ଜମିବାକୁ ଦେଲେ କିମ୍ବା ଆମମାନଙ୍କ ଘର ପାଖ ଚାରିପାଖକୁ ଅଳିଆ ଆବର୍ଜନାରେ ଭରି ରଖିଲେ ଏହି ମଶାମାନେ ଜନ୍ମ ହୋଇଥାନ୍ତି ସାଧାରଣତଃ ଏହି ମଶାମାନେ ବହୁତ ଖତର୍ନାକ ହୋଇଇଥାନ୍ତି ସେମାନେ ଆମମାନଙ୍କୁ ବହୁତ କଷ୍ଟ ଦେଇଥାନ୍ତି ସେମାନେ ଏହା ଦ୍ୱାରା ଆମମାନଙ୍କୁ ଜ୍ଵର ହୋଇଥାଏ ଏବଂ ତା ସହିତ ବହୁତ କଷ୍ଟ ହୋଇଥାଏ ଯାହା ଫଳରେକି ଆମେମାନେ ଏଥିରେ ବହୁତ ଲୋକଙ୍କର ଜୀବନ ଜୀବନ ଯିବାର ମଧ୍ୟ ସମ୍ଭାବନା ଥାଏ ଏହି ଜୀବନ ଯିବାର ମଧ୍ୟ ସମ୍ଭାବନା ସମ୍ଭାବନା ଥାଏ ଆମେ ଆମେ ଚାହିଁଲେ ମଧ୍ୟ ଏହି ଡେଙ୍ଗୁ ଜ୍ୱର ଏବଂ ମ୍ୟାଲେରିଆ ଭଳି ମଶାବାହିତ ରୋଗକୁ ରୋକିପାରିବା ସେଥି ନିମନ୍ତେ ଆମ୍ଭମାନଙ୍କୁ ଆମର ଘର ଚାରିପାଖକୁ ସଫା ରଖିବା ଏବଂ ଆମ ଚାରିପାଖରେ ଅଳିଆ ଆବର୍ଜନାକୁ ସଫା ରଖିବା ଏବଂ ଘର ଚାରିପାଖରେ କୌଣସି ସ୍ଥାନରେ ପାଣି ଜମିବା ନିମନ୍ତେ ନ ଦେବା ଏବଂ ରାତିରେ ଶୋଇବା ସମୟରେ ମଶାରୀ ବ୍ୟବହାର କରିବା ଇତ୍ୟାଦି ଏହିଭଳି କେତେକ ନିରାକରଣଜନିତ କାର୍ଯ୍ୟକୁ ଆମ୍ଭେମାନେ ଅବଲମ୍ବନ କଲେ ହୁଏତ ଆମେ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ଏକ ଭୟାବହ ମାରାତ୍ମକ ରୋଗରୁ ନିଜକୁ ରକ୍ଷା କରିପାରିବା